ନୂତନ ରେସିପି ଗୁଡ଼ାକ ବିଷୟରେ ଜାଣିବା ପାଇଁ ମୋତେ ବହୁତ ଆଗ୍ରହ ସୃଷ୍ଟି ହୁଏ ମୋତେ ବହୁତ ଭଲ ଲାଗେ ତେଣୁ ବହୁତ ଟିଭି ସୋ ଦେଖେ ୟୁଟ୍ୟୁବ ଚ୍ୟାନେଲ ଦେଖେ ଟିଭିରେ ଯେମିତି ଟେଷ୍ଟ ଅଫ ଇଣ୍ଡିଆ ଯାହା ବି ଦିଏ ମୁଁ ସେ ବିଷୟରେ ସବୁ ଦେଖିବା ପାଇଁ ଚେଷ୍ଟା କରେ ଓ ଲୋକମାନଙ୍କୁ ମୋତେ ଖାଇବା ପାଇଁ ବି ବହୁତ ଭଲ ଲାଗେ ଲୋକଙ୍କୁ ଖୁଆଇବା ପାଇଁ ବି ମୋତେ ବହୁତ ଭଲ ଲାଗେ ମୁଁ ତେଣୁ ପ୍ରତ୍ୟେକ ଦିନ କିଛି ବି ନୂଆ ନୂଆ ଆଇଟମ୍ କରିକି ଆମ ଘର ଲୋକଙ୍କୁ ମୁଁ ଖୁଆଇବାକୁ ଚେଷ୍ଟା କରେ